ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ସୁବିଧା ଆଉ ସୁଯୋଗ ରହିଛି ଯେମିତିକି ମେଧାବୃତ୍ତି ରହିଛି ନବୋଦୟ ରହିଛି ଆହୁରି ସ୍କଲାରସିପ୍ ବିଭିନ୍ନ ସ୍କଲାରସିପ୍ ମଧ୍ୟ ସରକାର ତରଫରୁ ରହିଛି ଆହୁରି ଯାହା ଏଇ ସ୍କଲାରସିପ୍ ପାଇବାଦ୍ୱାରା ସେମାନେ ନିଜର ବହିପତ୍ର କିଣିପାରନ୍ତି ଯିବାଆସିବାରେ ମଧ୍ୟ ଖର୍ଚ୍ଚ କରିପାରନ୍ତି ଆମ ଘରପାଖରେ ଗୋଟିଏ ରମେଶ ଭାଇନା ଥିଲେ ଯିଏକି ତାଙ୍କ ପୁଅକୁ ଅଧିକ ପାଠ ପଢ଼ାଇବାପାଇଁ ବ୍ୟାଙ୍କରୁ ଋଣ ମଧ୍ୟ ନେଇଥିଲେ ଆଉ ସରକାରଙ୍କ ତରଫରୁ ଏସ୍ ସି ଆଉ ଏସ୍ ଟି ମାନଙ୍କ ପାଇଁ ବିଭିନ୍ନ ପଇସା ମଧ୍ୟ ରହିଚି ସେମାନେ ମାସକୁ ମାସ ପଇସା ପାଇବାଦ୍ଵାରା ଯାହାଦ୍ୱାରା କି ସେମାନେ ପାଠ ମଧ୍ୟ ପଢ଼ିପାରନ୍ତି ଠିକ୍ ସମୟରେ ଖାତା କଲମ ଆଣି ବିଭିନ୍ନ ପ୍ରକାର ପାଠ ପଢ଼ି ସେମାନେ ଅଧିକ ଶିକ୍ଷାଲାଭ କରି ବିଭିନ୍ନ ସରକାର ଚାକିରି ମଧ୍ୟ ପାଇପାରନ୍ତି